ହଁ ମୋର ଦୌଡ଼ିବାର ଦକ୍ଷତା ଉନ୍ନତ କରିବା ପାଇଁ ମୁଁ ଟେକ୍ନୋଲୋଜି ଆପ୍ସକୁ ବ୍ୟବହାର କରେ ଏବଂ ସେହି ଆପ୍ସରେ ଯେଉଁ ଯେଉଁ ସ୍କିଲ୍ ଶିଖାଯିବ ସେହି ବିଷୟରେ ମୁଁ ଦେଖି ଦେଖି ଅଭ୍ୟାସ କରେ ପ୍ରତିଦିନ ମୁଁ ବ୍ୟାୟାମ ଆଉ ଯୋଗ ମଧ୍ୟ କରେ ଏବଂ ମୋର ସ୍ୱାସ୍ଥ୍ୟ ଲକ୍ଷ୍ୟ ଅଛି ଯେ ମୁଁ ଫୁଟ୍ବଲ୍ ଖେଳେ ଆଉ ପ୍ରତିଯୋଗିତାରେ ମୁଁ ଜିତି ମଧ୍ୟ ବିଜୟ ଲାଭ ବି କରିଛିି ଆଉ ମୋର ଦୌଡ଼ିବାରେ ବହୁତ ବହୁତ ବହୁତ ଇଚ୍ଛା ହୁଏ ମୁଁ ଦୌଡ଼ିବାରେ ମୋର ବଳ ବହୁତ ଅଛି ତେଣୁକରି ମୋତେ ଦୌଡ଼ ପ୍ରତିଯୋଗିତା ଏବଂ ଦୌଡ଼ିବାର ଦକ୍ଷତା ବହୁତ ଅଛି ଆଉ ମୁଁ ଉନ୍ନତ କରିବା ପାଇଁ ଚାହିଁବି ମୁଁ ଫୁଟ୍ବଲ୍ ଖେଳିବି ତ ତେଣୁକରି ମୁଁ ସେହି ଟେକ୍ନୋଲୋଜି ଆପ୍ସକୁ ବହୁତ ବ୍ୟବହାର କରେ ଏବଂ ସେହି ବିଷୟରେ ମୁଁ ଦେଖିକି ଅଭ୍ୟାସ କରେ